ହ୍ୟାଲୋ ସାର୍ ନମସ୍କାର ସାର୍ ମୁଁ ଅର୍ଡ଼ର୍ କରିଥିବା ସାମାନ ଯେଉଁଟାକି ଫୋନର ଗୋଟେ କଭର୍ଟେ ଅର୍ଡ଼ର୍ କରିଥିଲି ସେଇଟା ବାତିଲ କରିଦିଅ ଏବଂ ଯେଉଁ ପେମେଣ୍ଟଟା କରାଯାଇଥିଲା ସେଟା ଫେରସ୍ତ କରିଦିଅ ମୋ ୱାଲେଟ୍କୁ ତା' ଏବେ ଆଉ ଦରକାର ନାହିଁ ମୋର ସେଇଟା ବାତିଲ କରାଯାଉ ଧନ୍ୟବାଦ ସାର୍